ଆମ ଅଞ୍ଚଳରେ ବହୁତ ପ୍ରକାର ନୂଆ ବ୍ୟବସାୟ ଆରମ୍ଭ କଲେ ମଧ୍ୟ ଚାଲି ପାରିବ ଯେମିତି କି ଆମର କୃଷି ଯୋଗାଣ ଷ୍ଟୋର କୃଷି ଯୋଗାଣ ଷ୍ଟୋର ମାନେ ଆମେ କହିଲେ କୃଷକ ମାନଙ୍କୁ ବିଭିନ୍ନ ପ୍ରକାର ଯୋଗାଣ ଉପକରଣ ବ୍ୟବହାର ପାଇଁ ଯୋଗାଇବା ଆବଶ୍ୟକ ଯେମିତିକି ଆମର କୃଷକମାନଙ୍କ ପାଇଁକା ବିଭିନ୍ନ ପ୍ରକାର କୀଟନାଶକ ଦ୍ରବ୍ୟ ହେଉ ଔଷଧ ହେଉ ସାର ହେଉ ଯାହା ଫଳରେ କୃଷକ ତା'ର ଯେତିକି ପରିମାଣର ଫସଲ ଅମଳ କରୁଛି ତା' ଠାରୁ ଅଧିକ ପରିମାଣର ଫସଲ ଅମଳ କରିପାରିବ ସେ ତା'ର ଜୀବନ ଅତିବାହିତ କରିପାରିବ ଏଇଟା ମୁଖ୍ୟ ଜିନିଷ ତା'ର ଯୋଗାଣ ପଶୁ ସମ୍ପଦ ପଶୁ ଯୋଗାଣ ଷ୍ଟୋର କହିଲେ ଆମେ ପଶୁ ପଶୁମାନଙ୍କୁ ଗୋଟିଏ ଜାଗାରେ ରଖିକି ବେପାର କରିବା ଯେମିତି କି ଆମର କୁକୁଡ଼ା ପାଳନ ହେଉ କି ମତ୍ସ୍ୟ ଚାଷ ହେଉ କି ମେଣ୍ଢା ପାଳନ ହେଉ ଇତ୍ୟାଦି ପ୍ରକାର ଗୋଟିଏ ଚାଷୀ ମଧ୍ୟ ଚାଷୀ ମଧ୍ୟ କୁକୁଡ଼ା ପାଳନ କରି ନିଜର ଗୁଜୁରାଣ ମେଣ୍ଟେଇ ପାରେ କୃଷକ ବଜାର କୃଷକ ବଜାର କହିଲେ ଆମର ସାଧାରଣତଃ କୃଷକ ବଜାର କହିଲେ ଯେଉଁଠାରେ ଆମର କୃଷି ଜାତ୍ୟ ଦ୍ରବ୍ୟ ମହଜୁଦ କରି ରଖାଯାଏ ଓ ତାକୁ ଅଧିକ ଦିନ ପର୍ଯ୍ୟନ୍ତ ସାଇତିକି ରଖାଯାଏ ଯାହା ଫଳରେ କୃଷକ ନିଜର କୃଷକ ନିଜର ଉତ୍ପାଦନ ଶସ୍ୟ ଅମଳ କରି ସେଇଠାରେ ଷ୍ଟୋର କରିକି ରଖେ ଯାହାଫଳରେ ସେଇଟା ନିର୍ଦ୍ଧିଷ୍ଟ ବଜାର ବଜାର ଦର ଅନୁସାରେ ସେ ତାକୁ ବେପାର କରିପାରେ ଓ ଲାଭ ମଧ୍ୟ ପାଇପାରିଥାଏ